ହ୍ୟାଲୋ ତୁ ହଉଛି ଯାତ୍ରା କରିବାକୁ ଯାଉଛୁ କିରେ ହରିଶଙ୍କର କେହି ଯାଆନା ଆମେ ଯାଉଛୁ ଆମ ଲୋକ ଅଛନ୍ତି ସେଇଠି କେମିତି କେମିତି କରି ଯିବା କ'ଣ ହବା କେଉଁ ଗାଡ଼ି ଧରିବା କେତେ ସମୟ ମାହାପ୍ରଭୁ ଦର୍ଶନ କରିବା ସେ ବର୍ତ୍ତମାନ ସବୁ ହଁ ହଁ ସେଇଠି ଅଛନ୍ତି ନରସିଂହ ନାଥ ସେଇଠି ଅଛନ୍ତି ନରସିଂହ ମହାପୁରୁ ସେଇଠି ଅଠନ୍ତି ଶିବ ମହାପୁରୁ ମୁଁ ଯାଇଥିଲି ଗାଁ ହରି ହରିଶଙ୍କର ଯାଇଥିଲି ଦଶ ଥିଲା ବାଟ କେତେ ଟଙ୍କା ଫି ପଡ଼ିବ ହଁ ଆଉ ଖାଇବା ପିଇବା କିମିତି କରିବା ହଏ

ହଏ ପେଟ ହେଉଛି ଟୁନି ହେଉଛି ଏଇଟି ଏଇଟି ଶୁଦ୍ଧ ଏଇଟି ଶୁଦ୍ଧ ଟାଇମ୍ ହେ ତା'ପରେ ଏଇଟା ହଉଛିଚ ଆମର ଫାଲଗୁନ୍ ପୂର୍ଣ୍ଣିମା ବେଳେ ମାହା ଜନ୍ମ ହୁଏ ହୁରି ହୁରି ଜନ୍ମ ହୁଏ ଫାଲଗୁନ୍ ପୂର୍ଣ୍ଣିମା ତିଥି ସନ୍ଧ୍ୟା ବେଳେବେଳେ ଯାଏ ନିମେଁଇ ଜନ୍ମ

ସେଥି ସେଥି ଯାଉ ନାହଁ ଯାଇ ଥିଲି ଯେଉଁ କିନ୍ତୁ ନୃସିଂହନାଥ ହରିଶଙ୍କରଟା ସୁବିଧା ଅଛି ଫିଲ୍ଡ଼ ଭଲ ରହୁଛି ହ ପାଣି ସେନ୍ ପାଣି ଝରଣା ଆସୁଛି ସେଇଠି ଗାଧୁଆ ପାଧୁଆ କରି ଦର୍ଶନ ଦେଇ ଟିକେ ମହାପ୍ରଭୁ ଭଜନ କରିବା

ହଏ ଆଉ କିଛି ହ ସେଇଠି ମାର୍କେଟ୍ ଅଛି ତ

ପେହେଲେ ବେଡ଼ିଂ ପତ୍ରକୁ ସାଇତ କର ଆଉ ଗାଡ଼ିଟା ଏଇଠି କି ଆଣି କିରି ପଳେଇ ନବ ହେ ପନ୍ଦର ଷୋହଳ ହେଲେ କିଛି ଦିନି ଶହେ ଦୁଇ ଶହ କମ୍ କଲେ ନାସ୍ତା ପାଣି କରିବା ନା ଆଉ ରହି କ'ଣ ଆଉ ଆଉ ରିଟର୍ନ୍ ଆସିବ ଗାଡ଼ି ଦୁଇଟାକ କଲେ ସୁବିଧାରେ ଆସା ଯାଆ କରିବା ଆଉ ମାର୍କେଟ୍